ଆଜ୍ଞା ଆପଣ ଟିକେଟ କାଉଣ୍ଟରରେ ଅଛନ୍ତି କି ଆଚ୍ଛା ଆଚ୍ଛା ସେ ଗୋଟିଏ ଟିକେଟ କାଟିଥିଲି ହାଉଡ଼ା ଯିବା ପାଇଁ ସେ ଟ୍ରେନଟା କଣ ବାଟରେ ଗୋଟିଏ କେଉଁଠି ଲାଇନ ଅସୁବିଧା ଅଛି ତେଣୁ ସେ ଟ୍ରେନଟା କ୍ୟାନସେଲ ଅଛି ତେଣୁ କରି ନେକ୍ଷ୍ଟ ମୋତେ ଟିକେ ଆଜି ଯିବାର ଅଛି ନିହାତି ହାଉଡ଼ା ତେଣୁ ନେକ୍ଷ୍ଟ ଟ୍ରେନଟା କ'ଣ ଅଛି ମୋତେ ଟିକିଏ କହିବେ ଆଉ ସେଇ ଟ୍ରେନରେ ଯିବା ପାଇଁ ଟିକେଟଟା ମୋତେ ଦରକାର ନିହାତି ଧଉଳି ପହଞ୍ଚିବ କେତେବେଳେ ଭୋର ପାଞ୍ଚଟା ଭିତରେ ପହଞ୍ଚିବ ନା ନାଇଁ ଯେଉଁ ଲାଇନ ଖରାପ ଅଛି ସେଥିପାଇଁ ଲେଟ ହେବ ଯଦି ତା'ହେଲେ ଗୋଟିଏ କାମ କରନ୍ତୁ ଯେଉଁ ଟ୍ରେନଟା ଲାଇନ କ୍ଲିୟର ଅଛି ସେଇ ଲାଇନ ପାଇଁ ମୋତେ ଗୋଟିଏ ଟିକେଟଟା କରିଦିଅନ୍ତୁ ମୋତେ ଏସି ଟା କରିବେନା ଆଉ ରାତି ଅନିଦ୍ରା ହେଇକି ଯିବି ତା'ପର ଦିନ ପରୀକ୍ଷା ଅଛି ନା ତତ୍କାଳରେ କଲେ କଣ କରିବାକୁ ପଡ଼ିବ ମୋତେ

ଅନ୍ୟ ଟାଇମ ସମୟ ଅପେକ୍ଷା କେତେ ଟଙ୍କା ଅଧିକ ଲାଗିବ ଆଠଶହ ଆଠଶହ ଷୋଳଶହ ଏସି ବୋଲି ଏସି ବୋଲି ଅଧିକ ଟିକେ ପଡ଼ୁଛି ହେଉ ତାହେଲେ କରିଦେବେ ମୋତେ ଟିକିଏ ଟିକେଟ ନମ୍ବର ସିଟ ନମ୍ବର ବର୍ଥ ନମ୍ବର ଏସବୁ ଟିକେ କନଫର୍ମ କିରିକି ମୋବାଇଲକୁ ଯେମତି ଟିକିଏ ମେସେଜଟା ଆସିବା ଆବଶ୍ୟକ

ଆଧାର କାର୍ଡ ପଠେଇବାକୁ ପଡ଼ିବ ପଡ଼ିବ ହଁ ହଁ ସେଇ ଆଡ୍ରେସ ସେଇ ନାଁ ସେମ ସବୁ ଆପଣ ଖାଲି ଟିକେ ମୋତେ ନମ୍ବର ବର୍ଥଟା କନଫର୍ମ କରିଦେବେ ଆଉ ଆଉ ମୁଁ ପଇସା ଟା କେମିତି ଦେବି ଆପଣଙ୍କୁ ପଇସା ଟା କେମିତି ଦେବି ହ୍ବାଟସଆପ ଫୋନ ପେ ରେ ନା

ଏଇ ନମ୍ବର ଟା ସବୁ ଫୋନ ପେ ଆଉ ପେଟିଏମ ସବୁ ଅଛି ତ

ନା ଧଉଳି ଧଉଳି ଧଉଳି ଟା କରନ୍ତୁ ଧଉଳି ଟା କରନ୍ତୁ ସେଟା ଭଲ ଟ୍ରେନଟା ଛାଡ଼ୁ ନହେଲେ ଏକା ଥରେ ଖାଇପିକି ଏକା ଥରେ ଚଢ଼ିବି ପାଞ୍ଚଟା ବେଳେ ପହଞ୍ଚିବି ଆଉ କଣ

ଠିକ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ